ହଁ ମୁଁ କ୍ରିକେଟ ଖେଳିବାକୁ ବହୁତ ପସନ୍ଦ କରେ ଏବଂ ସାଙ୍ଗମାନଙ୍କ ମଧ୍ୟରେ ବହୁତ ଗୁଡ଼ାଏ ଜାଗାକୁ ଯାଇ କ୍ରିକେଟ ଖେଳ ମଧ୍ୟ ଖେଳିଛି ଏବଂ ସେମାନଙ୍କ ମଧ୍ୟରେ କିଭଳି ଭାବରେ ଖେଳର ପରିଚାଳନା ଏବଂ ଖେଳର ପରିସମାପ୍ତି କରିବାର ଦାୟିତ୍ୱ ତୁଲାଇଥିଲି ସେହି ଖେଳ ସାରି ଯେତେବେଳେ ଆମେ ପଡ଼ିଆକୁ ଛାଡ଼ି ଛାଡ଼ି ବାହାରି ଯାଇଥାଉ ସେହି ସମୟରେ ଆମର ମନକୁ ଗୋଟିଏ ଉଙ୍କି ମାରିଥାଏ ଖେଳ ସାରି ଫେରିଲା ବେଳେ ସାଙ୍ଗମାନେ ଯେଉଁ ସବୁ କଥା କହିଥାନ୍ତି ତୁ ଆଜି ଏହି ଖେଳରେ କମ ମାତ୍ରାରେ ମଧ୍ୟ ରନ୍ କରିପାରିଲୁ ନାହିଁ ତୁ ଯଦି ସେହି ଖେଳକୁ ଭଲରେ ଖେଳିଥାନ୍ତୁ ତାହେଲେ ଆମ ଦଳ ମଧ୍ୟ ଆଜି ଜିତି ଯାଇଥାନ୍ତା ଏହାପରେ ମୁଁ ଭାବିଲି ଯେ ଖେଳକୁ କିପରି ଭାବରେ ଭଲରେ ଖେଳିବି ତାହା ମଧ୍ୟ ସ୍ଥିର କଲି ଏହି କ୍ରିକେଟରେ ଏଗାରର ଜଣ ଖେଳାଳି ଦରକାର ପଡ଼ିଥାଏ ଏବଂ ଏହି କ୍ରିକେଟ ଖେଳରେ ଦୁଇଟି ଦଳ ଦରକାର ପଡ଼ିଥାଏ ଏହି ଖେଳରେ ଦୁଇଟି ଅମ୍ପାୟାର ରହିଥାନ୍ତି ଗୋଟିଏ ଅମ୍ପାୟାର ସିଧା ପାର୍ଶ୍ୱରେ ରହିଥାଏ ଏବଂ ଗୋଟିଏ ଅମ୍ପାୟାର ବ୍ୟାଟ୍ସମ୍ୟାନର ପରପାର୍ଶ୍ୱରେ ରହିଥାଏ